ମୁଇଁ ଯାଇଥିନି ଆମର୍ ତେଲ୍ ନଦୀକେ ତେଲ୍ ନଦୀନେ ଗୁଟେ ପଥର୍ ପାଇଥିନି ମୁଇଁ ସେ ପଥର୍ ମୁଲ୍ୟ ନେଇଁ ଜାଣିଥାଇ ପଥର୍ କେ ଆକ୍ଚୁଆଲି ମୁଇଁ ସୁନ୍ଦର୍ ଦିଶୁଚେ ବୋଲି ମୁଇଁ ଧରିକରି ଘରକେ ପଳେଇ ଆସିଥିନି କିନ୍ତୁ ସେ ପଥର୍ ମୁଇଁ ଯେତେବେଳେ ଆସ୍ନି ଆରୁ ଇନେ ଲୋକ୍ମାନ୍କେ ଦେଖାନି ଖୋବ୍ ସୁନ୍ଦର୍ ବୋଲି କହେଲେ ଆଉ ଗୋଟେ ସୁନାରୀକେ ଦେଖାନି ତ ସୁନାରୀ ବଏଲା ଯେ ଇ ପଥର୍ର ମୁଲ୍ ତ ବୋହୁତ୍ ଇଟା ଅତି କମ୍ରେ ବି ପଚାଶ୍ ହଜାର୍ ଟଙ୍କା ଯିବା ବୋଏଲା ଆଉ ଗୋଟେ ଥର୍ ଗୋଟେ ରୁପା କଏନ୍ ପାଇଥିଲି ବହୁତ୍ ପୁରୁଣା ରୁପା କଏନ୍ ସତରଶ ମସିହାର କଏନ୍ ସେଟା ଏବେ ତ ବହୁତ୍ ଡିମାଣ୍ଡ୍ ହେଇ ଗଲାନା ସେଟା ଲୋକ୍ମନେ ମର୍ନିକେ ଆସିଥିଲେ ଆଉ ସେ କଏନ୍ ବିଷୟରେ ମତେ ପଚ୍ରାଲେ କେନୁ ପାଇଲ କାଁଟା ବୋଲିକରି ଆଉ ସେଟା ଏବେ ସେ କଏନ୍କେ ଲୋକ୍ମାନେ ଏକ୍ ଲକ୍ଷ ଦେଢ଼୍ ଲକ୍ଷ ଦୁଇ ଲକ୍ଷ ଦେଇ କିଣ୍ବାକାଜେ ବି ରାଜି ଅଛନ୍ ଆଉ ଷ୍ଟାମ୍ପ୍ ତ ହେନ୍ତା କିଛି ନେଇଁ କେବେ ନେଇଁ ପାଏବାର୍ କିନ୍ତୁ ମୁଦ୍ରା ଗୁଟେ ଆଉ ପଥର୍ ଗୁଟେ ପାଇଥିଲି ଯେନ୍ଟାକି ରଖିକରି ଆଜି ମୁଇଁ ବହୁତ୍ ଖୁସି ବହୁତ୍ ମୂଲ୍ୟ ପାଏମି